ମୋତେ ଗଛ ଲଗାଇବା ପାଇଁ ବହୁତ ଭଲ ଲାଗେ ଆମର ଏଣେ କେନ୍ଦୁଝରରେ କେନ୍ଦୁଝର ମାଟିରେ ଭଲ ଫସଲ ହୁଏ ଆଉ ମୋତେ ବାଇଗଣ ଗଛ ଆମର ଏଣେ ବାଇଗଣ ଗଛ ବହୁତ ଭଲ ଭାବରେ ହୁଏ ଆଉ ମୁଁ ଗଛରେ ଆମର ଏଣେ ସାରର ବ୍ୟବହାର କିଛି ପଡ଼େ ନାହିଁ ମୁଁ ସାର ବହୁତ କମ୍ ବ୍ୟବହାର କରେ ଆମର ଖତ ଗୋବର ମାନେ ଗାଈର ଗୋବର ଖତ ଆଉ ନିମପତ୍ର ଯେଉଁ କେମିତି ଶୁଖାଇକି ତାକୁ ବି ଆମେ ବ୍ୟବହାର କରୁ ଆଉ ସାର ଆମେ ଗୋଟେ ବର୍ଷ ଯଦି ସାରକୁ ବ୍ୟବହାର କରିବୁ ତାହେଲେ ଆମକୁ ଗୋଟେ ଗୋଟେ ବର୍ଷ ତା ଆରବର୍ଷ ଆଉ ସାର ବ୍ୟବହାର କରିବାକୁ ପଡ଼େ ନାହିଁ କେବଳ ଗାଈର ଗୋବର ଆଉ ଖତରେ ବହୁତ ଭଲ ଗଛ ଟି ବଢ଼ିଥାଏ ଆମେ ଆମେ ତ ଘରେ ଲଗାଇବା ନା କ'ଣ ଆମେ ବହୁତ କିଛି କରୁଛନ୍ତି କି ଆମକୁ ଆମେ ବହୁତ କିଛି ବହୁତ ସାରା ଇଏ କଲେ ସାର ଫାର ପକାଇକି ଗଛକୁ ପୁରା ଇଏ କରିକି ରଖିବା ତ ଘରେ କରିକି ଖାଇବା ତେଣୁ କରି ଘରେ କରିକି ଖାଇବା ତେଣୁ କରି ଆମେ ନିଜେ ଖାଇଲେ ବେଶୀ ସାର ପ୍ରୟୋଗ କଲେ ଦେହ ଖରାପ ହବ ତେଣୁ କରି ଅଳ୍ପ ସାର ବ୍ୟବହାର କରିବା ଆଉ ବହୁତ ଘରେ ତ ଖାଇବା ବହୁତ ଭଲ ଯେଉଁ କୁହନ୍ତି ଆମର କେନ୍ଦୁଝର ମାଟିରେ ବହୁତ ଭଲ ଫସଲ ହୁଏ ଆଉ ଘରେ ଖାଇଲେ ବେଶୀ ଏମିତିରେ ବି ପନିପରିବା ଗୁଡ଼ା ବହୁତ ଭଲ ହୁଏ ବହୁତ ଅଧିକ ମାତ୍ରାରେ ବି ପରିବା ହୁଏ ଆଉ ଆମର କେନ୍ଦୁଝର ମାଟିରେ ବହୁତ ଭଲ ମାଟି